ହଁ ଭୁବନେଶ୍ୱର ରସୁଲଗଡ଼ରୁ ଅଟୋ ଡ୍ରାଇଭର୍ କହୁଛନ୍ତି ତ ଆଜ୍ଞା ମୋର ଏବେ ମୁଁ ଦଶ ଦିନ ଛୁଟିରେ ଆସିଛି ମୁଁ ଚାହୁଁଛି କେମିତି ମୁଁ ଭୁବନେଶ୍ୱରଟା ଭଲରେ ବୁଲିବି ଆଉ ଯଦି ସମୟ ହୁଏ ତ ମୁଁ ପୁରୀ ଟିକିଏ ଯିବି ଯାଇକି ବୁଲିକି ଜଗନ୍ନାଥ ମନ୍ଦିର ଦର୍ଶନ କରିକି ଆସିବି ଆଉ କେମିତି କ'ଣ ଆପଣ ରେଟ୍ ନେଉଛନ୍ତି କିଛି କହିବେ କିଲୋମିଟର୍ ପିଛା କି ଦିନିକିଆ ଭଡ଼ା ନେଉଛନ୍ତି ସେ ବିଷୟରେ ଟିକିଏ କିଛି କହିବେ ମୁଁ ପ୍ରଥମେ ଭୁବନେଶ୍ୱର ବୁଲିବା ପାଇଁ ଚାହୁଁଛି ଭୁବନେଶ୍ୱରରେ ଆମର ଯେଉଁ ସବୁ ଲିଙ୍ଗରାଜ ମନ୍ଦିର ଅଛି ଆମର ଯେଉଁ ନନ୍ଦନକାନନ ଅଛି ଏପଟେ ଇସ୍କନ୍ ମଠ ଯେଉଁ ଅଛି ତା'ପରେ ଆମର ସେ ଯେଉଁ ରତ୍ନଗିରି ଧଉଳିଗିରି ଏସବୁ ଅଛି ତା'ପରେ ଧଉଳି ଆମର ଯେଉଁ ଅଛି ସେ ଜାଗା ଏସବୁ ଜାଗା ମୁଁ ବୁଲିବା ପାଇଁ ଚାହୁଁଛି ତ ପ୍ରଥମେ ଆମକୁ କେଉଁ ଜାଗାକୁ ଗଲେ ଭଲ ହେବ ସୁବିଧା ହେବ କିଲୋମିଟର୍ ଓହ ଆପଣ କିଲୋମିଟର୍ ପିଛା କେତେ କ'ଣ ନେଉଛନ୍ତି ଆଚ୍ଛା ମୁଁ ଗୋଟେ ଦିନ ପାଇଁ ନେଲେ ଆପଣ କିଛି ଟିକିଏ ରେଟ୍ କମ୍ କରିବେ ଆଚ୍ଛା ଆଛା ହଉ ଠିକ୍ ଅଛି ପ୍ରଥମେ ଲିଙ୍ଗରାଜ ମନ୍ଦିର ଗଲେ ଆମକୁ ସୁବିଧା ହେବ ଲିଙ୍ଗରାଜ ମନ୍ଦିର କେତେବେଳେ କ'ଣ ଖୋଲା ଯାଉଛି ସକାଳୁ ଛଅଟାରେ ଖୋଲୁଛି ବନ୍ଦ ହେଉଛି ରାତି ସାତଟା ବେଳକୁ ବନ୍ଦ ହେଉଥିବ ବୋଧେ ହଁ ସେ ତାରି ଭିତରେ ଆମେ ଗଲେ ଆମେ ନଅଟା ବେଳକୁ ବାହାରିଯିବା ଅଧ ଘଣ୍ଟେ କେତେ ସମୟ ଲାଗିବ ରସୁଲଗଡ଼ରୁ ଲିଙ୍ଗରାଜ ମନ୍ଦିର ଆଚ୍ଛା ସେ ଟ୍ରାଫିକ୍ କିଛି ପ୍ରୋବ୍ଲେମ୍ ହେବନି ତ ଆଚ୍ଛା ଆମେ ଲିଙ୍ଗରାଜ ମନ୍ଦିର ଗଲେ ଲିଙ୍ଗରାଜରେ ଦର୍ଶନ କରିବା ପାଇଁ କେତେ ଦୁଇ ଘଣ୍ଟା ସମୟ ହୋଇଯିବ ନା ଅଧିକା ଲାଗିବ ଲିଙ୍ଗରାଜ ଆଚ୍ଛା ଲିଙ୍ଗରାଜ ମନ୍ଦିର ଗଲା ପରେ ସେ ପାଖରେ ଭଲ ହୋଟେଲ୍ ଅଛି ନା ଖାଇବା ପାଇଁ ପାଖରେ ଆଚ୍ଛା ହଁ ସେଇଠାରେ ଖାଇଦେବା ଦର୍ଶନ କରିସାରିଲା ପରେ ତା'ପରେ କେଉଁଠିକି ଗଲେ ସୁବିଧା ହେବ ହଁ ରାମ ମନ୍ଦିର ଅଛି କି ସେଠାରେ କେଉଁଠି ଗୋଟେ ଆଚ୍ଛା ସେମିତି କ'ଣ କେମିତି କ'ଣ ଅଛି କେତେଟା ବେଳକୁ ମାନେ ପହଞ୍ଚି ଗଲେ ଠିକ୍ଠାକ୍ ହୋଇପାରିବ ଦର୍ଶନ ଆମେ ସେଠାରେ ଯାଇକି ଦୁଇଟା ବେଳକୁ ଦୁଇଟା ବେଳକୁ ଯାଇକି ପହଞ୍ଚିବା ମନ୍ଦିର ଖାଇବା ମିଳୁଛି ଭଲ ଆଚ୍ଛା ଆଉ ମନ୍ଦିର ବୁଲିଲେ ଆଚ୍ଛା ବିନା ପାଆଜ ରସୁଣ ତା'ପରେ

ଆଚ୍ଛା ଭଲ ଖାଇବା ଦିଏ ହଁ ଭଲ ଖାଇବା ଯେ ମନ୍ଦିର ଯାଉଛେ ନିରାମିଷ ଖାଇବା ଆଉ ଆମିଷ ଖାଇବା କି ଫେର ସନ୍ଧ୍ୟା ବେଳକୁ କେଉଁ ଜାଗାକୁ ପ୍ଲାନେଟୋରିଅମ୍ ସେଯାଗାକୁ ଥରେ ଯାଇଥିଲି ଏବେ ଆଉ ଯିବିନି ତ ସେ ସନ୍ଧ୍ୟା ବେଳକୁ କେଉଁ ଜାଗାକୁ ଗଲେ ଭଲ ହେବ ମୁଁ ସେଇଟା ଭାବୁଛି ହଁ ନନ୍ଦନକାନନ ସେଇଟା ଭଲ ହେବ ଆଚ୍ଛା ଏଇଟା ଗୋଟେ ଦିନର ଭିତରେ ହୋଇଯିବ ଏସବୁ ଦର୍ଶନ ହଁ ଆଉ ତା'ପର ଦିନକୁ ଯିବା ସେପଟେ ଆମର ଯେଉଁ ଧଉଳି ଗିରି ରହିଲା ତା'ପରେ ଏପଟେ ଆମର ଯେଉଁ ଖଣ୍ଡଗିରି ରହିଲା ସେଇସବୁ ଜାଗାକୁ ଯିବା ହଁ ସେଇ ତା'ପରେ ସେଇଦିନ ଭିତରେ ଖଣ୍ଡଗିରି ଧଉଳିଗିରି ହୋଇଗଲା ତା'ପର ଦିନକୁ ପୁରୀ ଯିବା ପୁରୀ ଜଗନ୍ନାଥ ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିର ଗଲେ ସେଠାରେ ରହିବା ପାଇଁ ହୋଟେଲ୍ ଫୋଟେଲ୍ ମିଳିଯିବ ଠିକ୍ ଆଚ୍ଛା ପୁରୀ ଜଗନ୍ନାଥ ମନ୍ଦିରକୁ ଛାଡ଼ି କୋଣାର୍କ ଅଛି ନା ତା'ପରେ ଆଉ କ'ଣ ସେଠାରେ ଅଛି ଭଲ ଜାଗା

ପୁରୀ ଜଗନ୍ନାଥ ମନ୍ଦିର କେମିତି କ'ଣ ଚବିଶ ଘଣ୍ଟା ଖୋଲା ଯାଉଛି ନା କେମିତି କ'ଣ ଅଛି ଛଅଟା ପରେ ବନ୍ଦ ହୋଇଯାଉଛି ମାନେ ଆମକୁ ସକାଳୁ ସକାଳୁ କେଉଁ ଜାଗାକୁ ଗଲେ ଭଲ ହେବ ସକାଳୁ ଭାବୁଛି ସମୁଦ୍ର ବେଳାଭୂମିରେ ବୁଲିଲେ ଟିକିଏ ଭଲ ଲାଗିବ ସେଠି ସମୁଦ୍ର ବେଳାଭୂମିରେ ସକାଳ ବେଳାଟା କାଟିଦେବା ତା'ପରେ ପୁରୀ ଯାଇକି ଠାକୁର ଦର୍ଶନ କରିବା ଆଚ୍ଛା ପୁରୀରେ ଠାକୁର ଦର୍ଶନ ପାଇଁ ସେଇଠି କିଛି ଭୋଗ ମିଳେ ନା ଓହୋ ହଁ ଅବଢ଼ା କୁହାଯାଏ ନା ଅବଢ଼ାଟା କେମିତି କ'ଣ ଆଚ୍ଛା ଅବଢ଼ା କେତେବେଳେ କ'ଣ ହେଉଛି ସେମିତି କିଛି ଅଛି ନା ଯେତେବେଳେ ଚାହିଁବ ଅବଢ଼ା ମିଳିପାରିବ ଗୋଟାକରେ ଯାଇଁ ଅବଢ଼ା ବାହାରିବ ତା'ମାନେ ଆମେ ଗୋଟେ ପୂର୍ବରୁ ଆହୁରି କିଛି ଜାଗା ଚାହିଁଲେ ବି ବୁଲିପାରିବା ଗୋଟେ ବେଳକୁ ଯାଇକି ପହଞ୍ଚିବା ଆଚ୍ଛା ଗୋଟେ ବେଳକୁ ପହଞ୍ଚିଲେ ଠିକ୍ ସେଇଠୁ ଠାକୁରଙ୍କ ପ୍ରସାଦ ଖାଇକି ପୁଣି ଆମେ କୋଣାର୍କ ପଳାଇବା କୋଣାର୍କରେ ମୁଁ କ'ଣ ଶୁଣିଥିଲି ସନ୍ଧ୍ୟାବେଳକୁ କ'ଣ ଗୋଟେ ଲାଇଟ୍ ସୋ' ହେଉଛି କୁଆଡ଼େ ଭଲ ହେଉଛି ହଁ ମୋର ବି କ୍ୟାମେରା ଅଛି ଯେ ଯେ ଯେ ଭଲ ତାଙ୍କର ଏକ୍ସପେରିଏନ୍ସ୍ ଥିବ ସେ ଭଲ ଉଠାଉଥିବେ ବୋଧେ ଆଉ ସେ ସନ୍ଧ୍ୟାବେଳର ଲାଇଟ୍ ସୋ' ମୁଁ ଦେଖୁଥିଲି ୟୁଟ୍ୟୁବ୍ରେ ଭିଡ଼ିଓ ଦେଖୁଥିଲି କି ସନ୍ଧ୍ୟାବେଳେ ଲାଇଟ୍ ସୋ' କ'ଣ ହେଉଛି ଭଲ ଲାଗେ ଦେଖିବାପାଇଁ ଭଲ ଲାଗୁଥିଲା ତ ମୋବାଇଲ୍ରେ ଦେଖିଲା ପାଇଁ ସେଇଟା ଦେଖିବା ଆଉ ସନ୍ଧ୍ୟା ତା ପରେ ପରେ ବାହାରିବା କୋଣାର୍କରୁ ଭୁବନେଶ୍ୱର ଆଉ ସେଇଟା କଲେ ଭଲ ହେବ ଆଚ୍ଛା ଭଲ ସେ ପାଖରୁ ଭିଉ ଆସେ ହଁ ସେଇଟା ଭଲ ଲାଗିବ ଆଉ ସାମୁଦ୍ରିକ ଜିନିଷ ଯେତେ ସବୁ ଅଛି ତାକୁ ଚାହିଁଲେ ଆମେ କିଣି ପାରିବା ସେ ସମୁଦ୍ର ସେହି ବେଳାଭୂମିରେ ଲୋକମାନେ ବେପାର କରୁଛନ୍ତି ତାକୁ ଚାହିଁଲେ କିଣିପାରିବା ଆଉ ସେ ଯେଉଁ ସମୁଦ୍ର ମାଛ କ'ଣ ମିଳେ ଖାଇବା ପାଇଁ ସେ ପାଖରେ ଅଛି କ'ଣ ଭଲ ଜାଗା ଖାଇବା ପାଇଁ

ଆଉ ଭଲ ହେବ ଆଉ ଫାଷ୍ଟ୍ ଆମେ ଭୁବନେଶ୍ୱର ଦୁଇ ଦିନ ବୁଲିବା ଦୁଇ ଦିନ ପରେ ତିନି ଦିନ ବେଳକୁ ଆମେ ଯିବା ପୁରୀ ପୁରୀରେ ଦୁଇ ଦିନ ରହିକି ତା'ପରେ ପୁଣି ଆମେ ଭୁବନେଶ୍ୱରକୁ ଫେରିବା ଆଉ ହଉ ମୁଁ ଭୁବନେଶ୍ୱରରେ ପହଞ୍ଚିଲେ ଆପଣଙ୍କୁ ଫୋନ୍ କରିବି ଆଉ ଆଚ୍ଛା ରହୁଛି ହଁ